ଆମ ଅଞ୍ଚଳରେ ପ୍ରାକୃତିକ ସମ୍ପଦ ଯାହାକି ଲୋକମାନେ ଜଳ ସମ୍ପଦ ଆକାରରେ ବ୍ୟବସାୟିକ କାର୍ଯ୍ୟକଳାପ କରିପାରୁଛନ୍ତି ଗ୍ରୀଷ୍ମକାଳୀନ ସମୟରେ ଜଳ ସମ୍ପଦ ଆକାରରେ ବାଲି ପକାଇ ମାଟି ହାଣ୍ଡି ସେଠାରେ ରୋକିଥାନ୍ତି ଆଉ ବିଶୁଦ୍ଧ ପାଣି ସବୁବେଳେ ସେ ହାଣ୍ଡିରେ ରଖନ୍ତି ଯେହେତୁ ଗ୍ରୀଷ୍ମକାଳୀନ ସମୟରେ ସେମାନେ ଜଳ ସମ୍ପଦ ଆକାରରେ ବ୍ୟବସାୟିକ କାର୍ଯ୍ୟକଳାପ ଭାବରେ କାର୍ଯ୍ୟକଳାପ କରିଥାନ୍ତି